ସାର୍ ନମସ୍କାର ସାର୍ ମୁଁ ଅକ୍ଚ୍ୟୁଆଲି ଦିଲ୍ଲୀପ କହୁଥିଲି ଜଗତସିଂହପୁରରୁ ମୁଁ ଜାଣିବାକୁ ଚାହୁଁଛି ସାର୍ ଆମ ଗାଁରେ ଗୋଟେ ବଡ଼ ଧରଣର ଭୋଜି ସଭା ହେବାକୁ ଯାଉଛି ସେଇ ସଭାରେ ଆମର ପାଖାପାଖି ଚାରିଶହରୁ ପାଞ୍ଚଶହ ବଟଲ୍ର ପାଣି ଦରକାର ମୁଁ ଚାହୁଁଛି ଯେହେତୁ ଚାରିଶହ ପାଞ୍ଚଶହ ବଟଲ୍ ପାଣି ଆଣିବାକୁ ଚାହୁଁଛି ତ ମୁଁ ଚାହୁଁଛି କିଛି ରିହାତି କରିବା ପାଇଁ ଯଦି ଆପଣମାନେ ରିହାତିର କିଛି ଆପଣଙ୍କର ସୁବିଧା ଥିବ ତ ମତେ ଦେବେ ପ୍ଲସ୍ ଆପଣ ମତେ ଆଣିକିରି ଆମ ଜାଗାରେ ଦେଇପାରିବେ ଯଦି କୁହନ୍ତୁ ଆଉ ଯଦି ସେ ଏମିତି ଗୋଟେ ମୋର ଗୋଟେ କାର୍ଡ଼ କରନ୍ତୁ ଯେଉଁଟାକି ମୁଁ ଆପଣଙ୍କ ଠାରୁ ମୋର ଯେତେବେଳେ ବି ଆମ ଗାଁରେ କିଛି ବି ଗୋଟେ ଫଙ୍କସନ୍ ବଡ଼ ଧରଣ ହେଲା ମୁଁ ଆପଣଙ୍କ ପାଖରୁ ଗୋଟେ ଜିନିଷ ଆଣିପାରିବି ହୁଁ ତ କାହିଁକି ନା ମୁଁ ଦେଖନ୍ତୁ ମୁଁ ସବୁବେଳେ ବାହାରୁ କିଣୁଛି ମାନେ ଦଶ ପାଞ୍ଚ କି କରୁଛି ହଠାତ୍ ଆଣୁଛି ଯେଉଁ ଦୋକାନରୁ ମୁଁ ହଠାତ୍ କିଣୁଛି ସେଇଠୁ ମତେ ଅଧିକା ଖର୍ଚ୍ଚ ପଡ଼ୁଛି ବାକି ମତେ ନିଜେ ଯିବାକୁ ପଡ଼ୁଛି ମୁଁ ନିଜେ ସେଇଠାରୁ ଆଣୁଛି ତା ସହିତ ବି କିଣିଲା ରେଟ୍ରେ ବି ଅଧିକ ପଡ଼ୁଛି ତା ପାଇଁ କୌଣସି ବି ରିହାତି ହେଉନି କନସେସନ୍ କରାଯାଉନି ମୁଁ ଏବେ ଚାହୁଁଛି କ'ଣ ମୁଁ ଆପଣଙ୍କ ଠାରୁ ଆଣିବି ଆପଣ ମତେ ଯେତେବେଳେ ବି ଆମର ହବ ଫଙ୍କସନ୍ ହବ ଆମ ଗାଁର ହବ କି ଆଖ ପାଖରେ ହବ ମୁଁ ସେତେବେଳେ ଆପଣଙ୍କ ଠାରୁ ଆଣିବି ଆପଣ ମତେ କ'ଣ କରେ ରିହାତିରେ ଦେବେ ମତେ ଗୋଟେ କାର୍ଡ଼ କରିଦେବେ ଯେଉଁଟାକି ମୁଁ ଆପଣଙ୍କୁ କାର୍ଡ଼ ଦେଖିଲେ ଆପଣ ଜାଣିବେ ଯେ ମୁଁ ଆପଣଙ୍କ ଠାରୁ ରେଗୁଲାର୍ କଷ୍ଟମର୍ ଆପଣ ମତେ ସେଇ ଜିନିଷଟା ଆମ ଘରେ ପହଞ୍ଚାଇବେ ମୋର ସେଇଟା ଗୋଟେ ଆପଣଙ୍କର ମାନେ ସେଇଟା ହେଉଛି ମୋର ଲକ୍ଷ୍ୟ ତ ଆପଣ ସେମିତି କରିପାରିବେ କି ଆପଣଙ୍କ କମ୍ପାନୀରେ